ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ମଧ୍ୟରେ କେତେ ଗୁଡ଼ିଏ ସାଂସ୍କୃତିକ ପାର୍ଥକ୍ୟ ରହିଛି ଯଥା ଭାଷାରେ ପାର୍ଥକ୍ୟ ରହିଛି ଭାଷା ଯଦି ଉତ୍ତର ଭାରତରେ ଆମେ ଦେଖିବା ହିନ୍ଦୀ ମୁଖ୍ୟତଃ ମୁଖ୍ୟ ଭାଷା ଭାବେ ପରିଗଣିତ ହୋଇଛି କିନ୍ତୁ ଦକ୍ଷିଣ ଭାରତରେ ତେଲୁଗୁ ତାମିଲ ଭାଷା ଆର ପ୍ରାଧାନ୍ୟ ବିସ୍ତାର କରିଛି ସେଭଳି ଖାଦ୍ୟ ଯଦି ଦେଖିବା ଉତ୍ତର ଭାରତରେ ବିଭିନ୍ନ ଆମିଷ ଖାଦ୍ୟ ଗ୍ରହଣ ହୋଇଥିବା ବେଳେ ଦକ୍ଷିଣ ଭାରତରେ ନିରାମିଷ ଖାଦ୍ୟ ଲୋକମାନଙ୍କ ଦ୍ୱାରା ଆଦୃତ ହୋଇଛି ଆଉ ପାଣି ପାଗର ଯଦି ଆମେ ଦେଖିବା ସେହିପରି କେତେ ଗୁଡ଼ିଏ ପାର୍ଥକ୍ୟ ରହିଛି ଯେତେ ବେଳେ ଆମର ମନସୁନ ବା ମୌସୁମୀ ଆସେ ସେତେବେଳେ ଉତ୍ତର ଭାରତରେ ବହୁତ ବର୍ଷା ହୁଏ କିନ୍ତୁ ଦକ୍ଷିଣ ଭାରତରେ କମ୍ ବର୍ଷା ହୁଏ କିନ୍ତୁ ଯେତେବେଳେ ମୌସୁମୀ ଫେରେ ସେତେବେଳେ ଦକ୍ଷିଣ ଭାରତରେ ଅଧିକ ବର୍ଷା ହୁଏ ଆଉ ଯଦି ଆମେ ରାଜନୀତି କଥାକୁ ଯିବା ସେଥିରେ ମଧ୍ୟ କେତେ ଗୁଡ଼ିଏ ପାର୍ଥକ୍ୟ ଆମେ ଦେଖୁ ଉତ୍ତର ଭାରତରେ ସାଧାରଣତଃ ଜାତୀୟ ଦଳ ପ୍ରାଧାନ୍ୟ ବିସ୍ତାର କରିଥିବା ବେଳେ ଦକ୍ଷିଣ ଭାରତରେ ବିଭିନ୍ନ ପ୍ରକାର ଆଞ୍ଚଳିକ ରାଜନୈତିକ ଦଳ ପ୍ରାଧାନ୍ୟ ବିସ୍ତାର କରିଛନ୍ତି ସାକ୍ଷରତା ହାର ଯଦି ଦେଖିବା ଉତ୍ତର ଭାରତରେ କମ୍ ସାକ୍ଷରତା ହାର ଏବଂ ଦକ୍ଷିଣ ଭାରତରେ ଅଧିକ ସାକ୍ଷରତା ହାର ଯଥା ତାମିଲନାଡ଼ୁ ଆନ୍ଧ୍ରପ୍ରଦେଶ କେରଳରେ ଅଧିକ ଭାଷାର ଅଧିକ ଲୋକ ପାଠ ପଢ଼ୁଥିବା ବେଳେ ଉତ୍ତର ଭାରତରେ କମ୍ ଲୋକ ପାଠ ପଢ଼ିଥାନ୍ତି ଭୌଗଳିକ ଦୃଷ୍ଟିରୁ ଦେଖିଲେ ମଧ୍ୟ ଉତ୍ତର ଭାରତ ବିଭିନ୍ନ ଜଙ୍ଗଲ ପାହାଡ଼ ଦ୍ୱାରା ପରିବେଷ୍ଟିତ ହୋଇଥିବା ବେଳେ ଦକ୍ଷିଣ ଭାରତରେ କମ୍ ଜଙ୍ଗଲ ଏବଂ କମ୍ ପାହାଡ଼ ଅଛି ଏବଂ ଏହା ସମୁଦ୍ରକୁ ଲାଗିକି ରହିଛି ଭୌଗଳିକ ଦୃଷ୍ଟିରୁ ଏହି ସବୁ ପାର୍ଥକ୍ୟ ମଧ୍ୟ ରହିଛି ଏବଂ ଉତ୍ତର ଭାରତରେ ବିଭିନ୍ନ ପ୍ରକାର କର୍ମ ନିଯୁକ୍ତି ଅଛି ଦକ୍ଷିଣ ଭାରତରେ ମଧ୍ୟ ସେହି ଭଳିଆ କର୍ମ ନିଯୁକ୍ତି ରହିଛି